ଆମର୍ ବଲାଙ୍ଗୀର୍ ଡିଷ୍ଟିକ୍ଟ୍ରେ ଗୁଟେ ଗୁଟେ ଏନ୍ତା ଗାଁମାନେ ଅଛେ ଜେନ୍ଥିରେ ଯେନ୍ ଗାଁ ମାନ୍କେ କି ପାଏନ୍ର ସୁବିଧା ନେଇନ ପେନ୍ ଯୋଗାବାର୍ ସୁବିଧା ନେଇନ ଛୁଆମାନଙ୍କୁ ପାଠ୍ ନି ପଢ଼େଇ କରିି ତାଙ୍କୁ କାମ୍ କରେଇ ବୋଲି କାମ୍ କରବାର୍ ନାଇଁ କାମ୍ କର୍ବାକେ ପଡ଼ୁଛେ ଯେନ୍ଟାକି ଆମର୍ ଏରିଆରେ ବେକାରି ସମସ୍ୟା ବେଶୀ ବଢ଼ିଯାଉଛେ ଆଉ ଗରିବୀ ଏପରି ହିସାବେ ଅଛେ ଯେ ଆମ୍କୁ ପାଠ ପଢ଼୍ବାର୍ ଏଜ୍ ବୟସ୍ରେ ବୟସ୍ରେ କାମ୍ କରି ଯିବାର୍କେ ପଡ଼ୁଛେ